ଆମ ଆମ ଘରେ ଆମେ ଓଲା ବ୍ୟବହାର କରୁଛୁ ଓଲା କାର୍ ଦ୍ୱାରା ଆମେ ବିଭିନ୍ନ ଯାତ୍ରା ଯାତ୍ରାକୁ ଯାଉଛୁ ନିୟମିତ ଭାବରେ ଏହି ଏ ଟ୍ରାନ୍ସପୋର୍ଟରେ ଆମେ ବହୁତମାନେ ବହୁତ ଖୁସି ଅଛୁ ଆମର ପରିବାର ସବୁବେଳେ ଯେଉଁ ବିଭିନ୍ନ ଯାତ୍ରା ବିଭିନ୍ନ ସ୍ଥାନକୁ ଯାତ୍ରା କରିଲେ ଓଲା ଦ୍ୱାରା ହିଁ ଓଲା ଦ୍ୱାରା ଆମେ ଯାଇଥାଉ କାରଣ ଆମର ଘରେ କୌଣସି କାର୍ ଗାଡ଼ି ଦୁଇ ଚକ ଚାରି ଚକିଆ ଯାନର ସୁବିଧା ନାହିଁ ତ ଆମେ ଓଲାର ବ୍ୟବହାର କରିଥାଉ ଆଉ ଆମର ଓଲାର ଯେଉଁ ପ୍ରୋମୋ କାର୍ଡ଼ ମାଧ୍ୟମରେ ଆମକୁ ଯେଉଁ ରିହାତି ପାଉଛୁ ସବୁବେଳେ ତ ଆମେ ଚାହୁଁଛୁ ଆମେ ଗୋଟେ ଦୂର ସ୍ଥାନକୁ ଯାତ୍ରା କରିବାକୁ ଆମର ପରିବାର ସପରିବାର ସାଙ୍ଗରେ ମୁଁ ଓ ମୋର ସାଙ୍ଗମାନେ ସମସ୍ତେ ଯିବାକୁ ଚାହୁଁଛୁ ତ ଯଦି ମୋ କାର୍ ଦ୍ଵାରା ମୋତେ ରିହାତି ମିଳି ମିଳିପାରିବ ତାହେଲେ ମୁଁ ବହୁତ ଖୁସିହେବି ଏମିତିକି ନିହାତି ଭାବରେ ରିହାତି ଦବା ଦରକାର କାରଣ ଆମେ ସବୁବେଳେ ଓଲା ବ୍ୟବହାର କରିଛୁ କୌଣସି ସୁବିଧା ବ ସୁବିଧା ଥିଲା ମତେ ଆମେ ଓଲା ଦ୍ୱାରା ହିଁ ବିଭିନ୍ନ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଛୁ ଏହିଦ୍ୱାରା ଆପଣ ବି ଯଦି ଆମକୁ ରିହାତି ଦିଅନ୍ତି ତାହେଲେ ଆମେ ଉପକୃତ ହେବୁ ଆଉ ବହୁତ ଖୁସି ହେବୁ ଆ ସବୁବେଳେ ଓଲାରେ ହିଁ ବ୍ୟବହାର କରିବୁ ଓଲା ବ୍ୟବହାର ଦ୍ୱାରା ବି ଆମକୁ ବହୁତ ମାନେ ସୁରକ୍ଷିତ ଭାବରେ ଆମେ ବିଭିନ୍ନ ସ୍ଥାନକୁ ଅତି ସହଜରେ ଅତି କମ୍ ସମୟ ଭିତରେ ପହଞ୍ଚି ପାରୁଛୁ ଆଉ ସ୍ୱଳ୍ପ ମୂଲ୍ୟରେ ମଧ୍ୟ ପହଞ୍ଚି ପାରୁଛୁ ଯାହା ଆମକୁ ବି ବହୁତ ଖୁସି ଅନୁଭବ ହେଉଛି ଆପଣମାନେ ମଧ୍ୟ ଆମ ସାହାଯ୍ୟ କଲେ ଆମେ ବହୁତ ଉପକୃତ ହେବୁ ଏହି ରିହାତି ପ୍ରୋମୋ କାର୍ଡ଼ ଦ୍ଵାରା ରିହାତି ଦେଲେ ମଧ୍ୟ ଆମେ ବହୁତ ଉପକୃତ ହୋଇପାରୁ